ହଁ ସାର୍ ନମସ୍କାର ସାର୍ ସକାଳେ ଅର୍ଡ଼ର୍ କରିଥିଲି ଆପଣଙ୍କ ପାଖରେ ଆସୁଛନ୍ତି ବୋଲି ଆପଣଙ୍କ ପାଖରୁ ଅର୍ଡ଼ର୍ କରିଥିଲି ଖାଇବା ହଁ ଲଞ୍ଚରେ ଅର୍ଡ଼ର୍ କରିଥିଲି ତ ଲଞ୍ଚରେେ ଥିଲା ମୋର ମୋର ଭେଜ୍ ବିରିୟାନୀ ଗୋଟେ ଥିଲା ଆଉ ଚିକେନ୍ କରୀ ଗୋଟେ ଥିଲା ଆଉ କ୍ଷୀରି ଗୋଟେ ଥିଲା ଆଉ ମଟନ୍ କରୀ ଗୋଟେ ଥିଲା ଆଉ ଭେଜ୍ ବିରିୟାନୀ ଗୋଟେ ଥିଲା ତ ଏବେ ଫୋନ୍ କରିବାର କାରଣ କ'ଣ ହେଲା ଯେ ଆକ୍ଚୁଆଲି କହିବାକୁ ଗଲେ ଆମ ଭଉଣୀଙ୍କର ଟିକେ ପେଟ ଖରାପ ଅଛି ତ ସେଥିପାଇଁ ମୁଁ କହୁଥିଲି କ'ଣ ନା ଚିକେନ୍ କରୀ ଆଉ ଯେଉଁ ମଟନ୍ କରୀ ଟିକେ ମସଲା ମସଲି ଟିକେ କମ୍ କରିିକି କରିଥାନ୍ତେ ଆଉ ଏମିତିରେ ଆମ ମମୀଙ୍କୁ ଡ଼ାଇବେଟିସ୍ ପେସେଣ୍ଟ ସେମାନେ ତ ଚେନି ବି ଟିକେ କମ୍ଫମ୍ କରିଥାନ୍ତେ ଆଉ ଆମ ଦାଦାଙ୍କର ଟିକେ ବ୍ଲଡ଼୍ ପ୍ରେସର୍ ଅଛି ତ ବାବାଙ୍କର ସେଥିପାଇଁ ଆମର ଟିକେ ଲୁଣ ମଧ୍ୟ ଟିକେ କମ୍ କରିକି କରିଦେଇଥାନ୍ତେ ତେଲ ମସଲା ଟିକେ କମ୍ ମାନେ କହିବାକୁ ଗଲେ ତେଲ ମସଲା ଚିନି ଲୁଣ ଟିକେ କମ୍ କମ୍ ପରିମାଣର କରିକି କରିଥାନ୍ତେ ବୋଇଲେ ପଠେଇ ଦେଇେଇଥିଲେ ଭଲ ହୋଇଥାନ୍ତା କାରଣ ଏବେ ବି ଏମିତିରେ ବି ଦେହ ଖରାପ ହୋଇକିରି ଅଛି ସମସ୍ତଙ୍କର ଘରେ ତ ଖାଇକିରି ଆହୁରି ଅଧିକ ଦେହ ଖରାପ ହୋଇଯିବ ମୋର କହିବାକୁ ମନେନଥିଲା ଏତିକି ମୁଁ ଏବେ ଆଉଥରେ ଆପଣଙ୍କୁ ଫୋନ୍ କରିକି କହୁଛି ଯଦି କମ୍ ତେଲ ମସଲା ଟିକେ ହୋଇପାରିଥାନ୍ତା ତାହେଲେ ଭଲ ହୋଇଥାନ୍ତା ଆଉ ଅତିଥିମାନେ ମଧ୍ୟ ଆସିଛନ୍ତି ସେମାନଙ୍କୁ ବି କମ୍ ତେଲ ମସଲାର ପସନ୍ଦ ତ ସେଇ କମ୍ ତେଲ ମସଲା ଟିକେ କରିଦେଇଥିଲେ ଭଲ ହୋଇଥାନ୍ତା ଟିକେ ଆଉ ହଁ ସେଇତ ଏକା ସେମାନଙ୍କୁ ଯଦି ଅଲଗା ପସନ୍ଦ ହେଇଥାତା କହିଥାନ୍ତି ସେମାନଙ୍କୁ ବି କମ୍ ତେଲ ମସଲାଟ ପସନ୍ଦ ସେଥିପାଇଁ ଆଉ ମୋର ସକାଳେ କହିବାକୁ ମନେ ନାହିଁ ଆପଣଙ୍କୁ ଆଉ ଏବେ ଟିକେ ଚେଞ୍ଜ୍ କରିଦେଇଥିଲେ ଭଲ ହୋଇଥାନ୍ତା ରୋଷେଇ ହୋଇଗଲାଣି କି ହୋଇନି ପରା ତ ଟିକେ କମ୍ ତେଲ ମସଲାରେ କରି ରୋଷେଇ କରି ପଠେଇ ଦେବେ ଆଉ ହଉ ଠିକ୍ ଅଛି ସାର୍ ହଉ ସାର୍ ହଉ ସାର୍ ଧନ୍ୟବାଦ ସାର୍